ଓଡ଼ିଶାର ସାଂସ୍କୃତି ହେଉଛି ପରମ୍ପରା ଏବଂ ଅଭି ବ୍ୟ୍ୟକ୍ତିଙ୍କର ଏକ ଆକର୍ଷଣୀୟ ମିଶ୍ରଣ ଏହା ସାଂସ୍କୃତିକ ଐତିହାସିକ ଗଭୀର ଭାବରେ ମୂଲତଃ ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ମନ୍ଦିର ସୂର୍ଯ୍ୟ ମନ୍ଦିର ପରି ସ୍ଥାନ ସହିତ ଓଡ଼ିଶାରେ ଇତିହାସିକ ପ୍ରମୁଖ ଅଟେ ଏଥିରେ ଓଡ଼ିଶା ପରେ ଶାସ୍ତ୍ରୀୟ ନୃତ୍ୟ ପରମ୍ପରା ଜଟିିଲ ପୋଟା ଏବଂ ରଥଯାତ୍ରା ପରି ଜୀବନ ଜୀବନ୍ତ ପର୍ବ ଅନ୍ତର୍ଭୁକ୍ତ